ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ଥାନୀୟ ସଂରକ୍ଷଣ ବୃକ୍ଷରୋପଣ ପରିବେଶ ପଦକ୍ଷେପ ନେଇଥାଏ ପଦକ୍ଷେପ ଗୁଡ଼ିକ ଆହ୍ୱାନ କିମ୍ବା ସଫଳତାର ସମ୍ମୁଖୀନ ହୋଇଥାଏ ଆଜି ଆମ ବୃକ୍ଷରୋପଣ ବିଷୟରେ କିଛି ଆଲୋଚନା କରିବା ଏକ ସୁସ୍ଥ ପରିବେଷ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ପ୍ରାଣୀ ଉଦ୍ଭିଦ ପରସ୍ପର ନିର୍ଭରଶୀଳ ତେଣୁ ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଟି ରହିବା ଅସମ୍ଭବ ତେଣୁ ବୃକ୍ଷଲତାର ଯତ୍ନ ନେବା ପାଇଁ ଭାରତ ଭାରତ ସରକାର ଉଣେଇଶହ ପଚାଶ ମସିହାରୁ ପ୍ରତି ବର୍ଷ ଜାତୀୟସ୍ତରରେ ଏହାର ଅନେକ ଉପକାରିତା ମଧ୍ୟ ଦେଖିବାକୁ ମିଳିଥାଏ ବୃକ୍ଷଲତା ଆମର ବନ୍ଧୁ ଏହା ଆମକୁ ଖାଦ୍ୟ ଜାଲେଣି ଆସବାପତ୍ର ଓ ଗୃହ ଉପକାର ଆଦି ଯୋଗାଇଥାଏ କିନ୍ତୁ ଜଙ୍ଗଲ ଜାତୀୟ ଦ୍ରବ୍ୟ ମଧ୍ୟରେ କାଠ ଝୁଣା ଲାଖ ନାନାବିଦ ଫଳ ଔଷଧ ବୃକ୍ଷଲତା ଠାରୁ ପାଇଥାଉ ଏହା ଛଡ଼ା ଘନ ଜଙ୍ଗଲରେ ବନ୍ୟ ପଶୁମାନେ ବାସ କରନ୍ତି ତେଣୁ ହାତୀ ଦାନ୍ତ ଓ ବିଭିନ୍ନ ପଶୁର ଅସ୍ତି ଚର୍ମ ଶିଙ୍ଘ ଓ ନାନାବିଦ ପକ୍ଷୀ ଆମ ବହୁ ଉପକାରରେ ଲାଗିଥାନ୍ତି ତେଣୁ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଅର୍ଥ ନିଜର ଅବଶେଷ କ୍ଷତି ସାଧନ କରିବା ଏହି ସମ୍ପଦର ସୁରକ୍ଷା ଲାଗି ଦେଶବାସୀ ଓ ସରକାରଙ୍କ ପଦକ୍ଷେପ ବହୁତ ବନ ମୋହତ୍ସବ ନାମରେ ନାମିତ ହୋଇ ବୃକ୍ଷଲତାରେ ଉପକାରିତା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରେ ଆବଶ୍ୟକତା ଯେ ସମ୍ପତ୍ତି ଜନସଂଖ୍ୟା ବୃଦ୍ଧି ହେତୁ ଜନବସତି ଗଢ଼ି ଉଠିଛି ଓ ଲୋକମାନେ ନିଜର ଆବଶ୍ୟକ ଗୃହ ଉପକରଣ ତଥା ଗୃହ ନିର୍ମାଣ କରିବା ପାଇଁ ନିର୍ବିକାରରେ ଜଙ୍ଗଲ ସମ୍ପଦ ନଷ୍ଟ କରିବାରେ ଲାଗିଛନ୍ତି ଏହା ଆମ ଭବିଷ୍ୟତ ଜୀବନ ପ୍ରତି ଧଂସ୍ୱ ର କାରଣ ହେବା ବିଚିତ୍ର